ଆପଣଙ୍କୁ ଦୋକାନକୁ ଆସିଥିଲି ଯେ ଆମର ଗୋଟିଏ ପୂଜା କାମ ଅଛି ସେଇ ପୂଜା କାମରେ ଆମର ଫଳମୂଳ ଆଉ ପନିପରିବା ସବୁ ଆବଶ୍ୟକ ହେଉଛି ତେଣୁ ପଠାଇ ଦେଇଥିଲେ ଭଲ ହୁଅନ୍ତା ଏଇ କ'ଣ କ'ଣ ସବୁ ଅଛି ଏଇ ଯୋଉଁ ସିଜନ୍ ଆମର ଥଣ୍ଡା ସିଜିନ୍ରେ କ'ଣ କ'ଣ ଅଛି ଫଳମୂଳ ପନିପରିବା ସବୁ ପଠାଇବ

ଆମର ଫଳମୂଳ ସବୁ ଆସିବ ପରା ମୁଁ ସେଉ ଆସିବ ଅଙ୍ଗୁର ଆସିବ ଆଉ ବେଦନା ବି ଆସିବ ହଁ ସେଓଟା ଆଉ କୋଡ଼ିଏ କେ ଜି ରଖିବେ ଅଙ୍ଗୁରଟା ଦଶ କେ ଜି କରିଦଉନୁ ଆଉ ଡାଲିମ୍ୱ ଡାଲିମ୍ୱ ବି ପାଞ୍ଚ ସାତ କିଲୋ ଭିତରେ ଆଉ ଆଚ୍ଛା କୋଉଟା କି ରେଟ୍ ଲଗାଉଛନ୍ତି ଆଉ ଅଙ୍ଗୁରଟା ଆଉ ଉଁ ବେଦନା ହଉ କଦଳୀ କଦଳୀଟା କଦଳୀଟା କେମିତିକା ଆକାର ଦେଉଛନ୍ତି କାନ୍ଧି ମୁଲାଣିଆ ଦେଉଛନ୍ତି ନା ଡର୍ଜନ୍ ହିସାବରେ ଦେଉଛନ୍ତି ମୁଁ ମୁଁ ଗୋଟେ ଖାନ୍ଦୀ ନେବି

କିସମିସ୍ କିସମିସ୍ ଟା କି ରେଟ୍ ଲଗାଇଛନ୍ତି

ହଉ ହଁ ପରିବା ପରିବା ତ ନିହାତି ଦରକାର ନା

ଆରେ ବା ବାଇଗଣ କି ରେଟ୍ ଅଛି ପୋଟଳ ଗାଜର ଗାଜର ଦେଇ ଦେଇଥିବେ

ଆଉ ସେ ଗାଜର ଦି କେ ଜି ଅତି ବେଶୀରେ ପାଞ୍ଚ କେ ଜି ବାଇଗଣଟା ଦଶ କେ ଜି ହଁ ସେ ବିମ୍ ବିମ୍ ବିମ୍ ଆସିବ ହଁ ବିମ୍ଟା ନବା ଏଇ ସେଇ ଚାର ପାଞ୍ଚ କେ ଜି ଭିତରେ ହଁ ଚିଲି ହଁ ହେବ

ବନ୍ଧାକୋବି ଫୁଲକୋବି ଏ ଦେଖନ୍ତୁ ଆପଣ ଦୋକାନରୁ ସବୁ ନେଉଛୁ ଆପଣ କିଛି ରେଟ୍ ଉପରେ ଟିକିଏ ଇଏ କରନ୍ତୁ ବାରଗିଲ କରନ୍ତୁ

ଆଜି ଆଜି ଟୋଟାଲ୍ ଟୋଟାଲ୍ ହିସାବ କରିକି କୁହନ୍ତୁ ତା'ପରେ ମୁଁ ନେବି ସାଢେଚାରି ହଜାର ଆଉ ଟିକିଏ ବାରଗିଲ କରନ୍ତୁ ବାରଗିଲ ଟିକିଏ କରନ୍ତୁ ସାଢେ ଟା କାଟି ଦିଅନ୍ତୁ ହଁ ସେ ଠିକ୍ ଅଛି ହଁ ପଇସା ମୁଁ ପଠାଇ ଦେଉଛି ପଇସା ମୁଁ ପଠାଇ ଦେଉଛି ହଉ ହଉ ଠିକ୍ ଅଛି